ଭାରତର ଇତିହାସ କହିବାକୁ ଗଲେ ଭାରତ ଏକ ବଡ଼ ଭୂଖଣ୍ଡ ଥିଲା ଯେମିତି କି ଭାରତ ସହିତ ନେପାଳ ବାଂଲାଦେଶ ପାକିସ୍ତାନ ଏହିସବୁ ଦେଶଗୁଡ଼ା ଆଫାଗାନିସ୍ତାନ ଏହିସବୁ ଦେଶଗୁଡ଼ିକ ଭାରତ ସହିତ ଜଡ଼ିତ ହୋଇ ଥିଲେ କିନ୍ତୁ ପରବର୍ତ୍ତୀ କ୍ରମେ ବିଭିନ୍ନ ପ୍ରକାର ଯୁଦ୍ଧ କରି ଲୋକ ଲୋକଙ୍କ ଭିତରେ ସେ ଦେଶଗୁଡ଼ିକ ଭାଗ ହୋଇଗଲା ଭାଗ ହୋଇଗଲା ପରେ ବର୍ତ୍ତମାନ ଯେଉଁ ଆମର ଇଂଲଣ୍ଡ ଇଂଲଣ୍ଡ ଆସି ଇଂଲଣ୍ଡର ଇଂରେଜ ମାନେ ସେମାନେ ଆସି ଭାରତ ଉପରେ ମଧ୍ୟ ବିଭିନ୍ନ ପ୍ରକାର ଆକ୍ରମଣ କଲେ ଲୋକମାନଙ୍କୁ ବହୁତ ଶୋଷଣ କଲେ ଶୋଷଣ କରି ଭାରତରେ ଥିବା ବିଭିନ୍ନ ପ୍ରକାର ଅଳଙ୍କାର ଆଉ ବିଭିନ୍ନ ପ୍ରକାର ସାମ୍ରାଜ୍ୟ ବିସ୍ତାର କରି ଲୋକଙ୍କ ପାଖରୁ ହଡ଼ପ କରି ସେମାନଙ୍କର ଧନସମ୍ପଦ ମଧ୍ୟ ସେମାନେ ନେଇଯାଉଥିଲେ କିନ୍ତୁ ଆମର ସେତେବେଳେ ଆମର ସୁବାଷ ଚନ୍ଦ୍ର ବୋଷ ମହାତ୍ମା ଗାନ୍ଧୀ ଏମାନେ ବି ବହୁତ ପରିଶ୍ରମ କରି ବିଭିନ୍ନ ପ୍ରକାର ଲୋକଙ୍କୁ ବୁଝାଇ ଲୋକମାନଙ୍କୁ ସଚେତନ କରି ଏହିସବୁ ଜିନିଷକୁ ଇଂରେଜମାନଙ୍କୁ ହଟାଇଲେ ହଟାଇଲା ପରେ ଆମ ଦେଶକୁ ସ୍ଵାଧୀନତା ସ୍ଵାଧୀନତାରେ ରୂପାନ୍ତରିତ କଲେ